ଆମେ ଗ୍ରାମାଞ୍ଚଳ ପିଲା ଆମ କୃଷି ହେଉଛି ଆମର ହବି ତେଣୁ ଆମେ ଆମେମାନେ ଛୋଟବେଳୁ କୃଷିଟାକୁ ଆମେ ଶିଖି ଆସିଛୁ ଏବଂ ଏବଂ ଆପଣ ଓଡ଼ିଶା ଓଡ଼ିଶା ସରକାର ଯେଉଁ କହୁଛନ୍ତି କାଳିଆ ଯୋଜନା ପି ଏମ୍ କିଷାନ୍ ତେଣୁ ଚାଷୀ ପାଇଁ କିଛି ଦେଉନାହାନ୍ତି ସେମାନେ ବର୍ଷକୁ ପାଞ୍ଚ ବର୍ଷକୁ ଥରେ ଦେଇଦେଉଛନ୍ତି ଦଶ ହଜାର ପାଞ୍ଚ ହଜାର ଦେଇଦେଉଛନ୍ତି ତେଣୁ ଗୋଟେ ଚାଷୀର କିଛି ଲାଭ ହଉନି ଯଦି ଚାଷୀ ବିଷୟରେ କିଛି କରିବାକୁ ଚାହୁଁଛନ୍ତି ତେଣୁ ତାଙ୍କ ଜମିରେ ଗୋଟେ ବୋରିଂ ଦେଉ ଇଲେକ୍ଟ୍ରିକ୍ ଦେଉ ସାର କିଲୋ ହେଲାଣି ଆସିକି ଦଶ ହଜାର ପନ୍ଦର ହଜାର ଏମିତି ହେଲାଣି ତେଣୁକରି ଚାଷୀର ପୁଣି ସେମିତି ପ୍ରଡ଼କ୍ଟ ବାହାରିଲେ ସେ ସେଉଠୁ ଧର ଟମାଟର ବାହାରି ଲାଞ୍ଚ ପାଞ୍ଚ କେ ଜି ବାହାରିଲା ପାଞ୍ଚ କେ ଜି ଟମାଟର ଦାମ କେତେ ହେବ ଏ ଅତି କମ୍ରେ ହେଇ ହେଇ କିଲୋ କୋଡ଼ିଏ ଟଙ୍କା ଲେଖାଁ ହେଲେ ଶହେ ଟଙ୍କା ଶହେ ଟଙ୍କାରୁ ସିଏ ଏଉଠୁ ନେଇ ଯାଉଛନ୍ତି ଚାଷୀଙ୍କଠୁ ନେଲେ ଶହେ ଟଙ୍କା ସେଠି ଦୋକାନରେ ନେଇ ବିକିଲେ ଦୁଇଶହ ଟଙ୍କା ଚାଷୀର କ'ଣ ଲାଭ ହେଲା ସିଏ ଯେତିକି ପାଇବା କଥା ସେତିକି ପାଇଲା ତେଣୁକରି ଆମ ଚାଷୀ ଆମ ଚାଷୀ ଭାଇର କିଛି ଲାଭ ହଉନି ତେଣୁ ଯଦି ସରକାର ଦେବାକୁ ଚାହୁଁଛନ୍ତି ତେଣୁ ତାଙ୍କୁ ଇଲେକ୍ଟ୍ରିକ୍ ବିଲ୍ ଏବଂ ତାଙ୍କ ଜମିରେ ଗୋଟେ ଲେଖାଁ ପମ୍ପ ସେଇଠୁ ଆମ ପାରାଦ୍ୱୀପରେ ଯେଉଁ ଆପଣ ସାର କାରଖାନା ରହିଲା ସେ ସାରର ରେଟ୍ ବହୁତ ହେଇଯାଉଛି ତେଣୁକରି ଚାଷୀ ଭାଇମାନେ ସେ ସାରକୁ ମଧ୍ୟ ବି କିଣିପାରୁନାହାନ୍ତି ତେଣୁକରି ଚାଷୀ ଭାଇ ବହୁତ କଷ୍ଟରେ ତାଙ୍କ ଚାଷ ଇଏ ଇଏ କରୁଛନ୍ତି ତେଣୁକରି ସରକାରଙ୍କୁ ଏତିକି ଅନୁରୋଧ କି ଚାଷୀ ଭାଇମାନଙ୍କୁ ଟିକେ ବହୁତ ସପୋର୍ଟ କର ଏବଂ ଟିକେ ସପୋର୍ଟ କଲେ ଚାଷୀ ଭାଇମାନେ ବହୁତ ଖୁସି ହେବେ ଏବଂ ଦେଶ ମଧ୍ୟ ଠିକ୍ସେ ଚଳିବ